ହଁ ରୋଷେଇ କରିବା ସମୟରେ ମୁଁ ହାଣ୍ଡିର ବ୍ୟବହାର କରିଥାଏ ଭାତ ରୋଷେଇ କରିବା ପାଇଁ ତରକାରୀ ପାଇଁ ମୁଁ କଡ଼େଇର ବ୍ୟବହାର କରିଥାଏ ଏବଂ ଭାତ ବଢ଼ିବା ପାଇଁ ଯେଉଁ ମଧ୍ୟ ହାଣ୍ଡିରେ ଘାଣ୍ଟିବା ପାଇଁକା ଆମର କଣ ଯେଉଁ ଡଙ୍କି ଅଛି ତାହାର ବ୍ୟବହାର କରିଥାଏ ତରକାରୀ ଘାଣ୍ଟିବା ପାଇଁ କେଉଁ ଲୁହା ଖଡ଼ିକାର ବ୍ୟବହାର କରିଥାଏ ତା ସହିତ ମୁଁ ଡାଲି କରିବା ପାଇଁ ପ୍ରେସରକୁକରର ମଧ୍ୟ ବ୍ୟବହାର କରିଥାଏ କମ ସମୟ ମଧ୍ୟରେ ଯେଉଁଟା ହୋଇପାରିବ ତା ପରେ ମୁଁ ବା ପାଣି ଢାଳିବା ପାଇଁ ତରକାରୀରେ ହେଉ ଭାତରେ ହେଉ ଢାଳର ବ୍ୟବହାର କରିଥାଏ ଏବଂ ପାଖରେ ସବୁ ଖଞ୍ଜିକି ରଖିଥାଏ ମୁଁ ରୋଷେଇ କରିବା ସମୟରେ ଅନେକ ପ୍ରକାର ବାସନକୁସନ ବ୍ୟବହାର କରିଥାଏ ଯେପରିକି ତା ସାଙ୍ଗରେ ବାଲ୍ଟିରେ ପାଣି ଆଣିକି ପାଖରେ ରଖିଥାଏ ଏବଂ ସେହି ବାଲ୍ଟିରେ ଗୋଟିଏ ଛୋଟିଆ ଢାଳ ପକାଇ ସେ ବାଲ୍ଟିରୁ ପାଣି ନେଇ ତରକାରୀ ରୋଷେଇ କରେ ଏବଂ ରୁଟି କରିବା ପାଇଁ ତାୱାର ବ୍ୟବହାର କରିଥାଏ ରୁଟିରେ ରୁଟିଟାକୁ ସେକିବା ପାଇଁ ମୁଁ ଗୋଟିଏ ରୁଟି ଶେକା ଅଛି ତାକୁ ମଧ୍ୟ ମୁଁ ତାରରେ ବନ୍ଧା ହୋଇକି ତିଆରି ହୋଇଛି ସେହିଟାକୁ ମୁଁ ବ୍ୟବହାର କରିଥାଏ ରୁଟି ସେକିବା ପାଇଁ ଏବଂ ତରକାରୀ ରାନ୍ଧିବା ପାଇଁ ବାଟିବା ପାଇଁ ଆମର ମସଲା ତାରକାରୀ କରିବା ପାଇଁ ଯେଉଁ ମସାଲା ବଟିବା ପାଇଁ ମୁଁ ଗ୍ରାଇଣ୍ଡରରେ ବ୍ୟବହାର କରିଥାଏ ମସଲା ପେଷିଦିଏ ଏବଂ ତା ସହିତ ଆଣିକି ମଧ୍ୟ ମୁଁ ତରକାରୀ ରୋଷେଇ କରିପାରେ ଯେଉଁଟାକି ମୋର ରୋଷେଇ କରିବା ପାଇଁ ମୋତେ ବହୁତ ସାହାଯ୍ୟ କରିଥାଏ ବେଶି ପରିଶ୍ରମ କରିବାକୁ ପଡ଼ିନଥାଏ ଏବଂ ଆମର ରୋଷେଇରେ ଆମେ ମୁଁ ସାଧାରଣତଃ ଯେଉଁ ଥାଏ କଡ଼େଇ ଏବଂ ଆମର ହାଣ୍ଡି ଆଉ ବାଲ୍ଟି ପାଣି ରଖିବା ପାଇଁ ବାଲ୍ଟି କାହିଁକି ନା ନହେଲେ ଆମେ ପାଣିଟା ଢାଳିବା କେମିତି ସୁବିଧା ଯେଉଁଠି ନାହିଁ ଏଇଭଳିଆ ମୁଁ ସବୁ ଜିନିଷ ବ୍ୟବହାର କରିଥାଏ ରୋଷେଇରେ